ହ୍ୟାଲୋ ହଁ କାହ୍ନା ଆଉ ଘରୁ କ'ଣ ବାହାରୁନି ଗୋଟେ କ୍ରିମ୍ ଆଣିଥିଲି ଗାର୍ନିୟର୍ ମେନ୍ ଫେସ୍ ୱାଶ୍ ଏ ଆମ ପାଖ ଦୋକାନରୁ ହଁ ହଁ ସେଇଟା ତୁ ଲଗଉଛୁ ଏ ସେ ଲଗାନା ବେ ସେଇଟା ଭଲ ନୁହଁ ମୁଁ ଲଗଉଥିଲି ଅଲଗା କ୍ରିମ୍ ଏବେ ମ ଯାଇଥିଲି ଦୋକାନକୁ ନଥିଲା ଅଲଗା କ୍ରିମ୍ଟା ଗାର୍ନିୟର୍ ମେନ୍ ଫେସ୍ ୱାଶ୍ଟା ଆଣିଥିଲି ଏ କହନା କହନା ବାଗ ପଇଲାନି ଲଗଉଥିଲି ସପ୍ତାହ ଖଣ୍ଡ ଲଗାଇଛି ମୋ ମୁହଁରେ ଫଳିଗଲା ଆଉ କ'ଣ ଯାଉ ନାହିଁ ଅଁ ହଁ ହଁ ବା ସେ ମୋ ମୁହଁରେ ବି ଫଳି ଯାଇଛି ଆଉ କ'ଣ କରିବା ଏ କ୍ରିମ୍ଟା ଏତେ ବେକାର ରେଟ୍ ଯେ ଅଧିକା ନଉଛି ଭଲ ଭାବିଲି ନେଇଆସିଲି କିନ୍ତୁ ଏତେ ବେକାର କ୍ରିମ୍ କାଇଁ ଜାଣିପାରୁ ନି ଛେ ଆଣିକି ଲସ୍ ହଁ ଆଉ ତୁ ବି ସେଇଟା ଆଉ ଲଗାନା ଫୋପାଡ଼ି ଦବା ଆଉ କ'ଣ କରିବା ହଁ ଯାଉନି ବ୍ରଣ ହେଲେ ବଢ଼ି ଯାଉଛି ହେଲେ କମୁନି ହଁ ହଉ